ମୁଁ ଆମ ବଗିଚାରେ ଫୁଲ ଫଲ ଏବଂ ପନିପରିବା ଚାଷ କରିଥାଏ ସେଓ ଅଙ୍ଗୁର କଦଳୀ ସାନ୍ତରା ଏବଂ ପିଆଜ ଟମାଟୋ ଆଳୁ ବାଇଗଣ ଭେଣ୍ଡି ରସୁଣ ଆଉ ବି ବହୁତ କିଛି ଜିନିଷ ମୁଁ ଚାଷ କରିଥାଏ ବଗିଚାରେ ବହୁତ କିଛି ମୁଁ ଚାଷ କରିଛି ଆଉ ସବୁଦିନ ମୁଁ କରୁଛି ବି ଆଉ ମୁଁ ସବୁ ତାକୁ ସେଫ୍ରେ ରଖିବାକୁ ଚାହୁଁଛି ଚାହେଁ ଆଉ ସେଫ୍ରେ ରଖେବି ଆଉ ପନିପରିବା ବି ମଧ୍ୟ ମୁଁ ବିକିଥାଏ ଆଉ ଜଗିକି ତାକୁ ବିକ୍ରି ବି କରିଥାଏ ଆଉ ସେଥିରୁ ମୁଁ ଲାଭ ବି ପାଇଥାଏ ବହୁତ ଲାଭ ମିଳିଥାଏ ସେଇସବୁ ଚାଷ କରିକି ଜଗେଇକି ସେଟା ପାଇବା ପରେ ମୁଁ ତାକୁ ବିକ୍ରି କରେ ଆଉ ବିକ୍ରି କଲା ପରେ ବି ମୋତେ ପଇସା ମଧ୍ୟ ମିଳିିଥାଏ ତାକୁ ପାଇକି ମୁଁ ବହୁତ ଖୁସିରେ ରହେ